ସରକାରୀ ଯୋଜନାଗୁଡ଼ିକ ହେଉଛି ଆମେ ଏଥିରୁ ଉପକୃତ ହେଉଥିବା ଯୋଜନା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକମାନଙ୍କୁ ପାଞ୍ଚ ହଜାର ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଇଛି ଯେଉଁଥିରେ ବହୁତ ମାନେ ବେଶି ଦେହ ଖରାପ ହେଲେ ମଧ୍ୟ ଆମେ ଦେଖାଇପାରିବା ଯେଉଁଥିରେ ଗରିବ ଲୋକମାନେ ବାହାରକୁ ଯାଇ ପଇସା ସାରି ଦେଖାଇ ପାରୁନାହାନ୍ତି ସେ ସୁବିଧା ମଧ୍ୟ ସେମାନେ ପାଇପାରୁଛନ୍ତି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ମଧ୍ୟ ସେହି ସ୍ୱାସ୍ଥ୍ୟ ପାଇଁ ଆମକୁ ରାଷ୍ଟ୍ରୀୟ ପ୍ରଦାନ କରିଛନ୍ତି ଯେଉଁଥିରେକି ଆମର ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗୁଆ ନେଇଛନ୍ତି ଆଉ ଆମକୁ ସହାୟତା ରାଶି ପ୍ରଦାନ କରିଛନ୍ତି କାଳିଆ ଯୋଜନା କାଳିଆ ଯୋଜନାରେ ମଧ୍ୟ ଆମର କୃଷକ ଭାଇମାନଙ୍କୁ କୃଷକ କ୍ଷେତ୍ରରେ ଆଗେଇ ନେବା ପାଇଁ କୃଷକ ଜାତୀୟ ଜିନିଷ ସାର କୀଟନାଶକ ବିଭିନ୍ନ ଉପକରଣ ସବୁ ଦେଇ ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି ଆଉ ସହାୟତା କରୁଛନ୍ତି ପିଏମ୍ କିଷାନ ଯୋଜନା ପିଏମ୍ କିଷାନ ଯୋଜନାରେ ମଧ୍ୟ ପ୍ରଧାନ ମନ୍ତ୍ରୀ ଆମକୁ ବିଭିନ୍ନ ଜିନିଷ କୃଷକ ଜାତୀୟ ଜିନିଷ ସାର କୀଟନାଶକ ଔଷଧ ଯନ୍ତ୍ରପାତି ବିଭିନ୍ନ ପ୍ରକାର ଆଧୁନିକ ଯନ୍ତ୍ରପାତି ଶୈଳୀରେ କେମିତି ଆମେ କମ୍ ସମୟରେ ଚାଷ କରିପାରିବା ଉନ୍ନତଧରଣର ଚାଷ କରି ବହୁତ ଅଧିକ ଉତ୍ପାଦନ କରି ଆମେ ବିକ୍ରୟ ପାଇଁ ଲୋକ ସୁବିଧା ପାଇପାରିବେ ସେଥିରେ ଆମକୁ ସାହାଯ୍ୟ କରୁଛନ୍ତି ବସୁଧା ଯୋଜନା ବସୁଧା ଯୋଜନାରେ ଆମକୁ ଜଳର ସୁବିଧା ଦେଇଛନ୍ତି କାହିଁକିନା ଗାଁଆ ଯାକରେ ଲୋକମାନେ ପାହାଡ଼ ପର୍ବତ ଡ଼େଇଁ ନଦୀ ନାଳ ଯାଇ ଦୂରକୁ ପାଣି ଆଣି ଯାଉଥିଲେ ଏବେ କିନ୍ତୁ ସେ ସେଠୁ ମୁକ୍ତି ପାଇ ସେମାନେ ଘରେ ସବୁ ପାଇପ୍ ଦେଇଦେଇଛନ୍ତି ଘର ଘର ସେଠୁ ପାଣି ନେଇ ଭଲ ପାଣି ପାଇଛନ୍ତି ଏବଂ ଦେହକୁ ସୁସ୍ଥ ରଖି ଘରେ ପାଣି ସୁବିଧାରେ ପାଇ ପାରୁଛନ୍ତି ମଧୁବାବୁ ପେନସନ୍ ଯୋଜନା ମଧୁବାବୁ ପେନସନ୍ ଯୋଜନାରେ ଲୋକମାନେ ବୃଦ୍ଧ ହୋଇଗଲା ପରେ ଷାଠିଏ ବର୍ଷରୁ ଉର୍ଦ୍ଧ୍ଵ ଲୋକମାନଙ୍କୁ ପେନସନ୍ ଭତ୍ତା ଦିଆଯାଏ ସେ ଲୋକମାନେ ତ ପୁଅ ବୋହୂ ପଚାରୁନାହାନ୍ତି କି ସେମାନଙ୍କର ରୋଜଗାର ପନ୍ଥା ମଧ୍ୟ ସେତେ ନଥାଏ ସେଥିପାଇଁ ସେ ସେହି ପଇସାରେ ନିଜର ଦେହ କିମ୍ବା ଯାହା କିଣିକରି ସେମାନେ ଖାଇପାରନ୍ତି କିମ୍ବା ପାଇପାରନ୍ତି ପଇସା ଇନ୍ଦିରା ଗାନ୍ଧୀ ବିଧବା ପେନସନ୍ ଯୋଜନା ବିଧବା ଲୋକମାନେ ଯେଉଁ ଅସୁବିଧାରେ ରହନ୍ତି ସେମାନଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ କରୁଛନ୍ତି ମଧୁବାବୁ ଯେଉଁ ପେନସନ୍ ଯୋଜନା ମାଧ୍ୟମରେ ସେମାନେ କିଛି ପଇସା ଦିଅନ୍ତି ସେଥିରେ ସେମାନେ ଉପକୃତ ହୋଇପାରୁଛନ୍ତି ଇନ୍ଦିରା ଗାନ୍ଧୀ ବିଧବା ପେନସନ୍ ଯୋଜନା ସେଥିରେ ମଧ୍ୟ ସେମାନେ ବିଧବା ଭତ୍ତା ପାଆନ୍ତି ବିଧବା ଲୋକମାନେ ଆଉ ମୋ' ବଗିଚା ଯୋଜନା ଯେଉଁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ସେମାନେ କୃଷକମାନଙ୍କ ପାଇଁ ରଖିଛନ୍ତି ଯେଉଁଠି ପନିପରିବା ଚାଷ କରନ୍ତି ଆଉ ବିକ୍ରୟ କରି ସେମାନେ ଭଲ ପଇସା ପାଆନ୍ତି ଇନ୍ଦିରା ଆବାସ ଯୋଜନା ଯେଉଁଥିରେ ଗରିବ ଲୋକମାନେ ବହୁତ ପଇସା ଖର୍ଚ୍ଚ କରି ତିଆରି କରିପାରୁନାହାନ୍ତି ଘର ସେମାନଙ୍କୁ ଇନ୍ଦିରା ଆବାସ ଯୋଜନାରେ ପଇସା ଦେଇ ସେମାନଙ୍କୁ କିସ୍ତି ହିସାବରେ ସେମାନଙ୍କର ଘର ତିଆରି କରିଥାନ୍ତି ମୋ' କୁଡ଼ିଆ ଯୋଜନାରେ ମଧ୍ୟ ସେହିପରି ଘର କରିବା ପାଇଁ ଯେଉଁଠି ଲୋକମାନେ ରହି ପାରୁନାହାନ୍ତି ଗଛ ତଳେ କିମ୍ବା ପାଲ ଟାଣି ରହୁଛନ୍ତି ସେହି ସୁବିଧା ପାଇ ପାରୁନାହାନ୍ତି ଘରର ସୁବିଧା ସେମାନଙ୍କୁ ମଧ୍ୟ କୁଡ଼ିଆ ମୋ' କୁଡ଼ିଆ ଯୋଜନା ମାଧ୍ୟମରେ ସେମାନଙ୍କୁ ଘର ଦିଆଯାଉଛି ଉଜ୍ଜ୍ଵଳା ଯୋଜନା ଘରେ ଘରେ ଲୋକମାନେ ଗ୍ୟାସ୍ ନଥାଇକି ଚୁଲିରେ ସେ ଆଗ କାଳରେ ରୋଷେଇ କରୁଥିଲେ ଫୁଙ୍କିକିନା ଆଖି ଖରାପ ହେଉଥିଲା ଲୋକମାନେ ଧୂଆଁ ଭିତରେ ରହିକି ରୋଷେଇ କରିବାରେ ବହୁତ କଷ୍ଟ ଅନୁଭବ କରୁଥିଲେ ତେଣୁ ଏବେ ଗ୍ୟାସ୍ ଉଜ୍ଜ୍ଵଳା ଯୋଜନା ମାଧ୍ୟମରେ ଗ୍ୟାସ୍ରେ ରୋଷେଇ କରିପାରୁଛନ୍ତି